କୋଭିଡ଼୍ ଲକଡ଼ାଉନ୍ ସମୟରେ ପିଲାମାନଙ୍କୁ ପାଠ ପଢ଼ିବାରେ ମୋବାଇଲ୍ ଫୋନ୍ କିପରି ସାହାଯ୍ୟ କଲା କୋଭିଡ଼୍ ଏତେ ଗୋଟେ ମହାମାରୀ ଗୋଟେ ଥିଲା ଯେଉଁଠି ଲୋକଙ୍କର ଘରୁ ବାହାରିବା ବହୁତ କଷ୍ଟକର ହୋଇଯାଉଥିଲା ଏବଂ ଖାସ୍ କରି ଆମ ଏଇ ଲୋକାଲ୍ ଏରିଆରେ ମୋବାଇଲ୍ କିଛି କାମ ନକରୁଥିଲା ପଢ଼ିବାର ତାହା ସୁବିଧା ହେଉନଥିଲା ଫିର୍ ବି ଛୁଆମାନେ ଯାହା ବିି ଅନଲାଇନ୍ କ୍ଲାସେସ୍ ଆସୁଥିଲା ତାହା ଦେଖିକି ପଢ଼ୁଥିଲେ ହେଲେ ଯେଉଁମାନେ ସହରରେ ରହୁଥିଲେ ସେମାନଙ୍କ ପାଇଁ ଠିକ୍ ଥିଲା ଅନଲାଇନ୍ କ୍ଲାସେସ୍ ଦେଖିପାରୁଥିଲେ ଜାଣିପାରୁଥିଲେ ହେଲେ ଆମ ଲୋକାଲ୍ ଏରିଆରେ ସେପରିକି କିଛି ହେଉନଥିଲା ସବୁ ସେଇ ୟୁଟ୍ୟୁବ୍ ମାଧ୍ୟମରେ ଯାହା ବି ଦେଖି ଦେଖି ସେହି ପିଲାମାନେ ଜାଣିଥିଲେ ହେଲେ କୋଭିଡ଼୍ ଗୋଟେ ବହୁତ ବଡ଼ ଲକଡ଼ାଉନ୍ ସମୟରେ ପିଲାମାନଙ୍କୁ ପାଠ ପଢ଼ିବାରେ ବହୁତ ହେଲ୍ପ ମଧ୍ୟ କରିଥିଲା ଏହି ମୋବାଇଲ୍ଟା ସେଇଥିପାଇଁ ଧନ୍ୟବାଦ